ଆମେ ସାଧାରଣତଃ ଯୋଗ କରିଥାଉ ଯୋଗ କଲେ ଆମ ଶରୀରରେ ଯୋଉ ରୋଗ ଥାଏ ଆମର ସେଟା ଦୂର ହେଇଯାଏ ସାଧାରଣତଃ ଛୋଟ ପିଲା ଆମେ ପାଞ୍ଚ ବର୍ଷରୁ ଯଦି ଯୋଗ ଆରମ୍ଭ କରିବା ପିଲା ବଡ଼ ହେଲେ ବି ତା ପାଇଁ ଭଲ ପିଲା ପାଇଁ ବି ଭଲ ଯୋଗ କଲେ ଆମର ମସ୍ତିଷ୍କ ବି ଠିକ୍ ରହିବ ଶରୀର ବି ସୁସ୍ଥ ରହିବ